ଏ ଶୁଣେ ଯ ମୁଁ ଯେଉଁ ଗତକାଳି କିଣିଥିଲି ନା ଗୋଟେ ସେଣ୍ଟ୍ଟା ସେ ସଦେବ ଷ୍ଟୋର୍ରୁ ଓନର୍ ନାମ ହାଲଦାର ସେ ଶଳାଟା ଲୋକଟା ଭଲ ନାଇଁରେ ସେ ଗୋଟେ ସେଣ୍ଟ୍ଟା ଗୋଟେ ଦେଇଥିଲା ସେଣ୍ଟ୍ରେ ଏତେ ଗନ୍ଧ ହେଉଛି କହିବାକୁ ନାଇଁ ଆଉ ସେଣ୍ଟ୍ର ଟିକେ ବି ବାସ୍ନା ରହୁନି ତାର୍ ଏ ସ୍ପ୍ରେଟା ପୁରା ଇଟା ଟିକେ ପାଣିଆ ବୋଲି ନାଇଁ କିଛି ନାଇଁ ତ ମୁଁ ତ ସଜେଷ୍ଟ କରିବି କିଏ ବି ତାପଖରୁ କିଣିନା କିିଛି କ'ଣ ତା ଦୋକାନଟା କେଉଁଠି କହିଲୁ ତା ଦୋକାନଟା ହେଉଛି ମାଲକାଙ୍ଗି ଡ଼ିଷ୍ଟ୍ରିକଟର ବାଲିିବଲା ଇର ବାଲିିବଲା ସବ୍ ଡ଼ିଷ୍ଟ୍ରିକ୍ର ଏମ୍ଇ ଥାର୍ଟି ଏଇଟ୍ ଛକଟେ ତା ଦୋକାନ୍ଟା ଅଛି ଦେଖିବୁ ସେ ଗୋଟେ ଗୋରା ହୋଇକି ପିଲାଟା ଗୋଟେ ବସିଛି ସେ ଦୋକାନ ଗୋଟେ ପିଲାରେ ଥିବ ସେ ପୁରା ସେ ତ ରହସ୍ୟମୟ କଥା ହେବ କହିବ ଆଜ୍ଞା ସେଣ୍ଟ୍ଟା ଭଲ ଏଟା ସେଟା ସେଣ୍ଟ୍ର ବେନିଫିଟ୍ ଏଟା ତା'ର କଥା କହିବ ତା'ର ଏସବୁ କଥା ହେବେ କିନ୍ତୁ କିନ୍ତୁ କେବେ ବି ସେ ସେଣ୍ଟ୍ଟା କିଣିବୁନୁ ସେଣ୍ଟ୍ଟା ଏତେ ଖରାପ କହିହଉନି ସେଣ୍ଟ୍ଟା ଲଗେଇଲେ ମୁଁ ତ କ'ଣ ବେଉସେ ବେଉସେ ଲାଗୁଚି ମୋ ଦେହ ଖରାପ ହେଉଛି କେବେ ବି ସେଣ୍ଟ୍ଟା କିଣିବୁନାହିଁ ସେଣ୍ଟର ନାଁ ହେଉଛି ଓମିମା ଜେଲ୍ କେବେ ବି ସେ ସେଣ୍ଟ୍ କିଣିବୁ ନାହିଁ ଆଉ କେବେ ସେ ଦୋକାନରେ ପାଦ ବି ଦେବୁ ନାହିଁ ମୁଁ ତତେ ସଜେଷ୍ଟ କରୁଛି ହେଲା ତୁ ଯାହା ବି କିଣିବୁ ମୋତେ କି କରି କହିବୁ ସେ ଯାହା ବି କରୁଛୁ ନ କରୁଛୁ ନକରେ ବଟ୍ ସେ ସହଦେବ ଆଉ ଓନର୍ ନେମ୍ ଦୋକାନରେ କେବେ ବି ଗୋଡ଼ ଦେବୁ ନାହିଁ ସେ ଦୋକାନଟା ଭଲ ନାହିଁ ହେଲା ହଁ ରହୁଛି ଆଁ